ମୁଁ ପ୍ରତିଦିନ କ'ଣ କ'ଣ କରେ କ'ଣ କ'ଣ ନକରେ ମୋତେ କ'ଣ ଭଲ ଲାଗେ କ'ଣ ଭଲ ନଲାଗେ ମୁଁ ଆଜି କ'ଣ କ'ଣ କରିଛି କ'ଣ ଖାଇଛି କ'ଣ ପିଇଛି

ଏବଂ ଶୋଇବା ପୂର୍ବରୁ ମୁଁ ମୋର ପରଦିନର ଗୋଟେ ବିବରଣୀ ପ୍ରସ୍ତୁତ କରିଥାଏ ଯେ ଆସନ୍ତାକାଲି ମୋର ଏଇ ଏଇ କାମ ସବୁ କରିବାର ଅଛି ମୁଁ ସେଇ ଅନୁସାରେ ସେ ଶୃଙ୍ଖଳିତ ଚଳଣୀରେ ମୁଁ ଆଜି ପର୍ଯ୍ୟନ୍ତ ଚଳି ଆସିଛି ଏବଂ ମୁଁ ଚେଷ୍ଟା କରେ ସେଇଟା ପ୍ରତ୍ୟେକ ଦିନ କରିବା ପାଇଁ ଏବଂ ଭବିଷ୍ୟତରେ ମଧ୍ୟ ଏଇସବୁ ଜାରି ରହିବ ଏସବୁ ପ୍ରତି ମୁଁ ନିହାତି ଭାବରେ ଜାରି ରଖିବି